ପ୍ରଥମେ ତ ମୁଁ କହିବି ଆମ ଗାଁର ସରପଞ୍ଚଙ୍କ ମାଧ୍ୟମରେ ଏଇଟା କରାଯାଇପାରିବ ଆମ ଗାଁର ରାସ୍ତା ଖରାପ ଥିଲେ ସିଏ ତାକୁ ଭଲ ରାସ୍ତା ତିଆରି କରିବେ ଆଉ ଏବେ ତ ପ୍ରାୟ ସବୁ ଜାଗାରେ ରାସ୍ତା ଖାଲ ଢ଼ିପ ରହୁଛି ତାକୁ ଭଲ ପ୍ଲେନ୍ କରିକିନା ରାସ୍ତାକୁ ଭଲ ଭାବେ ତିଆରି କରିବେ କାହିଁକି ନା ଏବେ ରାସ୍ତାରେ ପ୍ରାୟ ସମସ୍ତେ ଯିବା ଆସିବା କରୁଛନ୍ତି ତ ସମସ୍ତଙ୍କର ସମସ୍ତେ ପଡ଼ିକିନା ଏବେ ସବୁଦିନେ ସମସ୍ତେ ହଇରାଣରେ ପଡ଼ୁଛନ୍ତି ତ ରାସ୍ତା ପାଇଁକା ରାସ୍ତାକୁ ଆମେ ଭଲସେ ରଖିବା ଭଲ ରାସ୍ତାରେ ଅଳିଆ ଆବର୍ଜନା ପକାଇବା ନାହିଁ ତ ଏମିତି କରିବା ଦ୍ୱାରା ରାସ୍ତାାରେ ଆମ ଗ୍ରାମବାସୀମାନେ ବହୁତ ସୁବିଧାରେ ରହିବେ ଓ ପରିବହନ ଏବଂ ଯାତ୍ରା ବ